ପଞ୍ଚାବନ ହଜାର୍ ଦୁଇଶହ ଚାଳିଶ ଅଣଚାଶ ହଜାର୍ ତିନିଶହ ଷାଠିଏ ଅନେଶତ ହଜାର୍ ପାଞ୍ଚ ଶହ ସତୁରି ପଚିଶ ହଜାର ଆଠ ଶହ ସତାନବେ ଆଉ ନଅ ହଜାର ଦୁଇଶହ ନବେ